ହଁ ମୁଁ ଦୌଡ଼ିବାକୁ ଭଲ ପାଏ ପ୍ରତ୍ୟହ ଦିନ ସକାଳ ପାଞ୍ଚଟାରୁ ଉଠି ମୁହଁ ଧୋଇ ଦୌଡ଼ିବା ପାଇଁ ଚେଷ୍ଟା କରେଁ ଦୌଡ଼େ ମଧ୍ୟ ଆଉ ପ୍ରତ୍ୟକ ଦିନ ମୁଁ ଏକ କିଲୋମିଟରରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ମୁଁ ଦୌଡ଼େଁ କିଛି ସମୟରେ ହାଇଜମ୍ପ ଲଙ୍ଗଜମ୍ପ ମଧ୍ୟ କରେଁ ବଭିନ୍ନ ପ୍ରକାର ବ୍ୟାୟାମ କରେଁ ସେଇଟା କରିବା ଦ୍ୱାରା ମୋ' ଶରୀର ସୁସ୍ଥ ରହେ ଫିଟ ଲାଗେ ଏପର୍ଯ୍ୟନ୍ତ କୌଣସି ମୋ' ଦେହରେ ରୋଗ ହୋଇନାଇଁ ଚର୍ବି ବଢ଼ି ନାଇଁ ଏସବୁ କରିବା ଦ୍ୱାରା ମୋର ଶରୀର ଠିକ ଅଛି